ମୋ ସ୍ୱାମୀ ସହିତ କଟକ ଯାଇଥିଲି ଗୋଟେ ଶାଢ଼ୀ ମହଲକୁ ଯାଇଥିନି ଗୋଟେ ଶାଢ଼ୀ ଦେଖିଲି ଯେ ମାନେ ଅଢ଼େଇଶହ ଟଙ୍କା ଶାଢ଼ୀଟା ମୋତେ ବହୁତ ମନକୁ ଗଲା ଆଉ ନେଇକି ଶାଢ଼ୀଟା ନେଇକି ଆସିଲି ଘରକୁ ନେଇକି ଆସିଲି ମୁଁ ତା'ପରେ ଭାବିଲି ଯେ ଅଢ଼େଇଶହ ଟଙ୍କା ଶାଢ଼ୀଟା ଆଣିଲି ଯେ ଆଉ କାଲେ କଲର୍ଫଲର୍ ପଳେଇବ ଏତେ ଆଉ ଇଏ ଲାଗୁନି ହଁ ଦେ ଅଢ଼େଇଶହ ଟଙ୍କିଆ ଶାଢ଼ୀଟା ନେଇଆସିଲି ମୋତେ ବହୁତ ଭଲଲାଗିଲା ବୋଲି ନେଇଆସିଲି ଆଉ ପିନ୍ଧିଲି ଯେ ଦୁଇ ବର୍ଷ ହେଲା ପିନ୍ଧିଲିଣି ବି ମାନେ ତଥାପି ମାନେ କଲର୍ ବି ଯାହୁନି ଟିକେ ଭଲ ଲାଗୁଛି ଶାଢ଼ୀଟା ମୁଁ କଣ ସେ ଶାଢ଼ୀଟା ନା ମାନେ ସୁତା ଶାଢ଼ୀ ହେଇଥିନେ ତ କଲର୍ ପଳେଇଥାନ୍ତା ଏଇଟାମାନେ ଯୋଉ ସିନ୍ଥେଟିକ୍ ଶାଢ଼ୀ ବୋଲିକି ଏତେ କଲର୍ ଯାଉନି ଆଉ ତ ସବୁବେଳେ ମୋତେ ଭଲଲାଗେ ଲାଗୁଛି ପିନ୍ଧିବାକୁ ଆଉ ମୋତେ ଶାଢ଼ୀ ମୋତେ ବହୁତ ଭଲଲାଗେ କାହିଁକିନା ନି ନିହାତି ନାରୀମାନଙ୍କୁ ହିଁ ଶାଢ଼ୀ ପିନ୍ଧିବାକୁ ଭଲଲାଗେ ନା ମୁଁ ଯୋଉଠି ଯୋଉ ମହଲକୁ ଯାଏ ବି ଶାଢ଼ୀ ମତେ ମୋର ଫେଭ୍ରେଟ୍ ହେଲା ଶାଢ଼ୀ ମୁଁ ଶାଢ଼ୀ ପିନ୍ଧେ ମୋତେ ଭାରି ଭଲଲାଗେ ଶାଢ଼ୀ ମୁଁ ଯୋଉ ଶାଢ଼ୀ ହେଉନା କିଣିକି ନେଇ ଆସେ ଯେତେ ମାନେ କମ ଦାମିକିଆ ହେଉ କମ ମାନେ ମୋତେ ଭାରି ଭଲଲାଗେ କମ ଦାମିକିଆ ଶାଢ଼ୀ ହେନେ ବି ମୋତେ ବହୁତ ଭଲଲାଗେ ନେଇ ଆସିକି ପିନ୍ଧି ମାନେ ପିନ୍ଧିବାକୁ ବହୁତ ତ ଭଲଲାଗେ ଆଉ ମୁଁ ଯୋଉ ମାର୍କେଟ୍ ଯୋଉଠିକି ଯୋଉ ଦୋକାନପତ୍ର କୁ ବି ଯିବି ଯୋଉ ଶାଢ଼ୀଫାଢ଼ୀ ଦୋକାନକୁ ଶାଢ଼ୀ ଦେଖିଲା ମାନେ ମୁଁ ଲୋଭ ସମ୍ଭାଳି ପାରେନି ମୁଁ ନେଇ ଶାଢ଼ୀ ଆଣି ବହୁତ ମୁଁ ପିନ୍ଧିବାକୁ ବହୁତ ଭଲପାଏ ମୁଁ ତ ଆଣି ପିନ୍ଧେ ମାନେ ଭଲଲାଗେ ଆଉ